ଛଅ ତିନି ଦୁଇହଜାର ଅଠର ପାଞ୍ଚ ଚାରି ଦୁଇହଜାର କୋଡ଼ିଏ ତିନି ଦୁଇ ଦୁଇହଜାର ଏକୋଇଶି ଚାରି ପାଞ୍ଚ ଦୁଇହଜାର ବାଇଶି ଦଶ ତିନି ଦୁଇହଜାର ତେଇଶି